ମୁଁ ପୂର୍ଣ୍ଣମାସି ଦୋକାନରୁ ଗୋଟିଏ ଡ୍ରେସ୍ କିଣିଥିଲି ସେହି ଡ୍ରେସ୍ର ରଙ୍ଗ ଧଳା ଯାହାକି ମୋତେ ସେହି ରଙ୍ଗଟି ବହୁତ ଭଲ ଲାଗୁଥିଲା ସେହି ଡ୍ରେସ୍ଟି ମୋତେ ବହୁତ ଭଲ ଲାଗୁଥିଲା ସେହି ଡ୍ରେସ୍ର କପଡ଼ା ମଧ୍ୟ ଭଲଥିଲା ଯାହାକି ମୋତେ ବହୁତ ଭଲ ଲାଗୁଥିଲା ପିନ୍ଧିବା ପାଇଁ ମଧ୍ୟ ବହୁତ ଭଲ ଲାଗୁଥିଲା ତାର ଡିଜାଇନ୍ ମଧ୍ୟ ଭଲଥିଲା ସେହି ଡ୍ରେସ୍ର ଦାମ୍ ମଧ୍ୟ କମ୍ ଥିଲା ମୋର ସାଙ୍ଗମାନେ ମୋତେ ଦେଖିଲେ ଏହି ଡ୍ରେସ୍ଟି କେଉଁ ଦୋକାନରୁ ଆଣିଛୁ ବୋଲି ପଚାରୁଥିଲେ ଏବଂ ସେମାନେ ସେହିପ୍ରକାର ଡ୍ରେସ୍ କିଣିବାପାଇଁ ଇଛୁକ ମଧ୍ୟ ଥିଲେ ସେହି ଡ୍ରେସ୍ର ହାତରେ ମଧ୍ୟ ଗୋଟିଏ ବର୍ଡ଼ର ଥିଲା ଯାହାଫଳରେକି ଡ୍ରେସ୍ଟି ବହୁତ ସୁନ୍ଦର ଲାଗୁଥିଲା କପଡ଼ା ଯେମିତି ସୁନ୍ଦର ଦେଖାଯାଉଥିଲା ଯିଏ ପିନ୍ଧିଲେ ମଧ୍ୟ ତାହାକୁ ବହୁତ ସୁନ୍ଦର ଦେଖା ଯାଉଥିଲା